ପୋହା ଯେନ୍ଟାକି ଆମେ ଚୁଡ଼ାରୁ ବନାସୁଁ ଫାଷ୍ଟ୍ ତିଲ୍ ତେଲ୍ ଗରମ କରି କଂଚା ଲଙ୍କା କଂଚା ଲଙ୍କା ହେଇସାରିଲା ପରେ ପିଆଜ ଭଜା ହେବା ପିଆଜ ଭଜା ହେଇସାରିଲା ପରେ ଆଲୁ ଆଲୁ ଭାଜି ଭଜା ହେଇ ସାରିଲା ପରେ ଆମେ ଟମାଟ୍ ଟମାଟୋ ଦେମୁଁ ଟମାଟୋ ଟିକେ ହେଇ ସାରିଲା ପରେ ଆମେ ଚୁଡ଼ାକେ ଚୁଡ଼ାକେ ପାଣିରେ ଧୁଆ ଧୋଇ କରିକିନା ତା'ପରେ ଆମେ ଭାଜବା ଷ୍ଟାର୍ଟ ଭାଜବା ଷ୍ଟାର୍ଟ କରିଦେଲା ପରେ ତା'ପରେ ହଳଦି ଦେଇକରି ଲୁଣ ଦେଇକରି ଫିର୍ସେ ଭଜା ହେବା ଭଜା ହେଲା ପରେ ତାକେ ଟିକେ ପୁରା ପାଣି ଶୁଖିଯିବାର ଅଛି ପାଣି ଶୁଖିଗଲା ପରେ ତାହାକେ କଡ଼ା ହେଇକିନା ଥୁଆହେଇ ସେନେ ଆମେ ଚା ଚା ସାଙ୍ଗେ ଆମେ ଖାଇସୁଁ ଚା କେନ୍ତା କେନ୍ତା ବନାମା ଚା ଚିନି ଚା ପତି ଅଦା ଛେଞ୍ଚା ହେବା ଅର୍ ତାନେ ଗୋଲ୍ ମରିଚ୍ ତାର୍ ମସଲା ପକେଇକରି ଆମେ ଚା ବନେଇକିନା ତା ସାଙ୍ଗେ ଖାଇସୁଁ